ନବଜାତ ଶିଶୁମାନଙ୍କର ଶରୀର ହାଇଜେନିକ୍ ଅଟେ ଏବଂ ତାଙ୍କ ରଖିବା ସ୍ଥାନ ମଧ୍ୟ ଆମେ ପରିଷ୍କାର ରଖିବା ଏବଂ ଆମେ ନବଜାତ ଶିଶୁକୁ ଯେତେବେଳେ ମୁଁ ଧରେ ସେତେବେଳେ ମୋ ହାତକୁ ସାବୁନରେ ସଫା କରେ ଏବଂ ତାଙ୍କ ପୋଷାକ ପତ୍ର ମଧ୍ୟ ସାବୁନରେ ଭଲ ପାଣିରେ ବା ଗରମ ପାଣିରେ ସିଝାଇକି ସଫା କରି ରଖିବା ଦରକାର ବୋଲି ମୁଁ ଭାବୁଅଛି ଏବଂ ତାଙ୍କୁ ଯେତେବେଳେ ଆମେ ଅନ୍ୟ ବା ବାହାରକୁ ବାହାର କରିଥାଉ ସେତେବେଳେ ପରିଷ୍କାର କପଡ଼ାରେ ତାଙ୍କୁ ଘୋଡ଼ାଇକି ବାହାରକୁ ବାହାର କରାଇବା ଉଚିତ ଯାହା ଦ୍ୱାରାକି ତାଙ୍କର ସ୍ୱସ୍ଥ୍ୟ ସ୍ୱାସ୍ଥ୍ୟ ଉପରେ କିଛି ବି କୁପ୍ରଭାବ ପଡ଼ିନଥାଏ